ନୟାଗଡ଼ ଜିଲ୍ଲାରେ ଚାରିଗୋଟି ନିର୍ବାଚନ ମଣ୍ଡଳୀ ରହିଅଛି ବିଜେଡ଼ିର ଗନ୍ତାଘର ହେଉଛି ନୟାଗଡ଼ କହିବାକୁ ଗଲେ ଅତ୍ୟୁକ୍ତି ହେବ ନାହିଁ ନୟାଗଡ଼ରେ ଅରୁଣ ସାହୁ ହେଉଛନ୍ତି ବିଧାୟକ ସେମିତି ରଣପୁରରେ ସତ୍ୟନାରାୟଣ ପ୍ରଧାନ ଖଣ୍ଡପଡ଼ାରେ ସୋମ୍ୟ ପଟ୍ଟନାୟକ ଦଶପଲ୍ଲାରେ ରମେଶ ବେହେରା ଙ୍କୁ ନେଇ ହିଁ ସ୍ଥାନୀୟ ସରଞ୍ଚନାଟି ସୃଷ୍ଟି ହୋଇଛି ବିଜେଡ଼ି ବିଜେଡ଼ି କହିଲେ ନବୀନ ବାବୁଙ୍କୁ ବୁଝାଉଛି ବିଜୁ ଜନତା ଦଳ ଯାହାର ସଙ୍କେତ ହେଉଛି ଶଙ୍ଖ ଚିହ୍ନ ପ୍ରତ୍ୟେକଟି ଗାଁ ଗହଳିର ଲୋକମାନେ ଏଥିରୁ ଜାଣିପାରିବେକି ଶଙ୍ଖ ଚିହ୍ନ ହେଉଛି ନବୀନ ବାବୁଙ୍କର ପ୍ରତୀକ